ଆଜ୍ଞା ଆପଣ ବ୍ରହ୍ମପୁର ଡୋରା ଗାଁରୁ ପୋଷ୍ଟ୍ ଅଫିସରୁ କହୁଥିଲେ କି ଆଜ୍ଞା ମୁଁ ସିମାଞ୍ଚଳ ସାହୁ କହୁଥିଲି ଆଜ୍ଞା ଆଜ୍ଞା ଶୁଣନ୍ତୁ ମୋର ଗୋଟେ ପାର୍ସଲଟେ ପଠାଇବାର ଅଛି ଆଜ୍ଞା ଅନ୍ୟ ଷ୍ଟେଟକୁ ବା ଅନ୍ୟ ରାଜ୍ୟକୁ ପଠାଇବାର ଅଛି ଯାଇ ପାରିବ ମାନେ ଓଡ଼ିଶାରୁ ବାହାର ରାଜ୍ୟକୁ ପଠାଇବାର ଅଛି କେମିତି ଆଜ୍ଞା ସେ ତା ପାଇଁ କ'ଣ ପୋଷ୍ଟ୍ ଅଫିସରେ କ'ଣ ତା ପାଇଁ ପ୍ରୋସେସ୍ କ'ଣ ଅଛି ହଁ ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ ଅଛି ଆଜ୍ଞା ଆଜ୍ଞା କେଉଁ ଥ୍ରୁରେ ଯିବ ପାର୍ସଲଟା ଟ୍ରେନରେ ଯିବ ନା ତାଙ୍କର କ'ଣ ସ୍ପେଶାଲ୍ ଗାଡ଼ି ଅଛି ନା ନା କୋରିଅର୍ ଗାଡ଼ି ଅଛି ନା କେଉଁ ଥ୍ରୁରେ ଯିବ ପା ଆଚ୍ଛା ଆଚ୍ଛା ଆଚ୍ଛା ଆଜ୍ଞା ମୁଁ ଆକ୍ଚୁଆଲି ମୁଁ ଆକ୍ଚୁଆଲି ମୋର ଗୋଟେ ଦାମିକିଆ ମୋବାଇଲ୍ଟେ ପଠାଇବାକୁ ଚାହୁଁଛି ଆଜ୍ଞା ଡୋରା ପୋଷ୍ଟ୍ ଅଫିସରୁ ପଠାଇବାକୁ ଚାହୁଁଛି ଆଜ୍ଞା ଆଜ୍ଞା ମୁଁ ପଠାଇବାକୁ ଚାହୁଁଛି କର୍ଣ୍ଣାଟକ ପଠାଇବାକୁ ଚାହୁଁଛି ଆଜ୍ଞା କର୍ଣ୍ଣାଟକ ଦେଇକି ଯିବଟି ଆଜ୍ଞା ନାଇଁ ଆଜ୍ଞା ଏବେ ଯେଉଁ ମୋବାଇଲ୍ଟା ମୋର ଯିବ ବେଶି ତ ପାର୍ସଲ୍ ଥିବ ନା ସେ ଯାଗାରେ ତ ମୋ ମୋବାଇଲ୍ କ'ଣ ଚିପା ମାନେ କ'ଣ କି ଭାଙ୍ଗା ଭାଙ୍ଗି ହେବ ସେଇଟା କ'ଣ କିଛି ପ୍ରୋବ୍ଲେମ୍ ନାହିଁ ଆଜ୍ଞା କେଉଁ ଟାଇପ୍ ପାର୍ସଲ୍ କରିବାକୁ କେଉଁ ଟାଇପ୍ ପାର୍ସଲ୍ କରିବାର ଅଛି ଆଜ୍ଞା ସେ ମୋବାଇଲକୁ ଆଚ୍ଛା ଆଚ୍ଛା ଆପଣଙ୍କର ପୋଷ୍ଟ୍ ଅଫିସ୍ ତରଫରୁ ମଧ୍ୟ ପ୍ୟାକିଙ୍ଗ୍ ହେବ କି ଆଜ୍ଞା ଆଚ୍ଛା ଆଚ୍ଛା ଆଚ୍ଛା ହେଲେ କେତେ ଦିନ ଲାଗିବ ଆଜ୍ଞା ବ୍ରହ୍ମପୁରୁରୁ ଡୋରା ପୋଷ୍ଟ୍ ଅଫିସରୁ କର୍ଣ୍ଣାଟକ ଗଲା ବେଳୁକୁ ଆଚ୍ଛା ଆଚ୍ଛା ଆଚ୍ଛା ତା'ହେଲେ ତା'ର ନମ୍ବର୍ କ'ଣ ଦେବେ କି ଆଜ୍ଞା ମୋତେ କ'ଣ ନା ମୁଁ ପୋଷ୍ଟ୍ ଅଫିସ୍ ଆସିବି ଆଜ୍ଞା ଆଜ୍ଞା ଆଜ୍ଞା ଆଚ୍ଛା ଆଚ୍ଛା ଆଜ୍ଞା ଏଇଠି ତ ମୋବାଇଲ୍ଟା ସେଫ୍ଟିରେ ପହଞ୍ଚିବ ତ ଆଜ୍ଞା ମୁଁ ଯେଉଁ ମୋବାଇଲ୍ଟା ଡେଲିଭରି କରିବି ଠିକ୍ ଅଛି ଆଜ୍ଞା ଠିକ୍ ଅଛି ଆଜ୍ଞା ସାତଦିନ ଲାଗିବ ନା ଆଜ୍ଞା ଆଚ୍ଛା ଆଚ୍ଛା ଆଚ୍ଛା ହଉ ଆଜ୍ଞା ଧନ୍ୟବାଦ ଆଜ୍ଞା